ଭାରତ ହେଉଛି ଏକ ଏପରି ଦେଶ ଯେଉଁଠାରେ ବିଭିନ୍ନ ପ୍ରକାରର ଜାତିର ଲୋକ ବାସ କରୁଛନ୍ତି ଭାରତ ଭିତରେ ବହୁତ ଦେଶ ରହିଛି ଏବଂ ରାଜ୍ୟ ଓ ଜିଲ୍ଲା ରହିଛି ଭାରତର ଲୋକମାନଙ୍କ ପୋଷାକ ଖାଦ୍ୟ ଅଲଗା ଅଲଗା ଉତ୍ତର ଭାରତୀୟ ଓ ଦକ୍ଷିଣ ଭାରତୀୟଙ୍କ ମଧ୍ୟରେ ଅନେକ ତଫାତ ରହିଛି ସେମାନେ ପରସ୍ପରଠାରୁ ଅଲଗା ଭାବେ କାମ କରୁଛନ୍ତି ଉତ୍ତର ଓ ଦକ୍ଷିଣ ଭାରତର ଲୋକମାନଙ୍କ ଭାଷା ଅଲଗା ସେମାନଙ୍କର ଖାଦ୍ୟ ମଧ୍ୟ ଅଲଗା ଉତ୍ତର ଭାରତର ଲୋକମାନେ ସେମାନଙ୍କର ଖାଦ୍ୟ ରାଗ ଲୁଣିରେ ତିଆରି କରିପାରିବେ ଦକ୍ଷିଣ ଭାରତର ଲୋକମାନେ ଖଟା ମିଠାରେ ରୋଷେଇ କରନ୍ତି ପୋଷାକ ପିନ୍ଧା ମଧ୍ୟ ଅଲଗା ଏଠାରେ ପାଣିପାଗ ଅଲଗା ରାଜନୀତି ମଧ୍ୟ ଅଲଗା ଭୂଗୋଳ ସୁଯୋଗ ଇତ୍ୟାଦି ଅଲଗା ସେମାନେ ପରସ୍ପରଠାରୁ ପୁରାପୁରି ଭାବରେ ଅଲଗା ହୋଇଥାନ୍ତି ତେଣୁ ମୁଁ ଥରେ ମୁସଲମାନ ମାନଙ୍କ ମସଜିଦ ବୁଲିବାକୁ ଯାଇଥିଲି ହେଲେ ସେମାନେ ମୋତେ ବହୁତ ଖୁ ଖୁସି ହୋଇ ସ୍ଵାଗତ କରିଥିଲେ ଯେମିତି ମୋତେ ଲାଗିଲା ମୁଁ ଯଦି ସେମାନଙ୍କ ସମ୍ପ୍ରଦାୟର ମୁଁ ହିନ୍ଦୁ ବୋଲି ଜାଣି ନ ମଧ୍ୟ ସେମାନେ ମୋ ସହିତ ଭେଦଭାବ କି ପକ୍ଷପାତ କରିପାରିଲେ ନାହିଁ